ହଁ ସୀମା ଇଲୋକ୍ଟ୍ରୋନିକ୍ସ୍ ଆଜ୍ଞା ହଁ ମୁଁ ସରିତା କହୁଥିଲି ଆଉ ଆପଣଙ୍କୁ ବହୁତ ଧନ୍ୟବାଦ ଯେ ଆପଣ ଏତେ ଗୋଟେ ଭଲ ଫ୍ୟାନ୍ ଦେଇଛନ୍ତି ଆମର ଇନ୍ଟେକ୍ସର ଇନ୍ଟେକ୍ସ କମ୍ପାନୀର ଆଉ ମୁଁ ଚାରି ବର୍ଷ ତଳେ ସେଇଟା କିଣିଥିଲି ଆପଣଙ୍କଠୁ ଆଉ ବିଶ୍ୱାସ କରିବନି ଆଜି ପର୍ଯ୍ୟନ୍ତ ତା'ର କିଛି ବି ମାନେ ପାର୍ଟ୍ ଖରାପ ହୋଇନି କି କିଛି ନାହିଁ ପୁରା ବଢ଼ିଆସେ ଚାଲିଛି ଆଉ ବହୁତ ସୁଇଟେବୁଲ୍ ଆଉ ହଁ ହଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବି ଆପଣଙ୍କର ଯେତେକ କର୍ମଚାରୀ ଯାହାବି ସେଲ୍ସମ୍ୟାନ୍ ସମସ୍ତଙ୍କୁ ଆଉ ସେମାନଙ୍କ ବ୍ୟବହାର ଏତେ ଭଲ ଯେ ମାନେ ଲୋକ ଚାହିଁବେ ବାରମ୍ବାର ସେଇଠି ଯାଇ କିଛି କିଣା କିଣି କରିବା ପାଇଁ କିଛି ବି ପ୍ରୋବ୍ଲେମ୍ ହେଲେ ସେମାନେ ବିନା ଇଏରେ ତାକୁ ଚେକ୍ କରି ସର୍ଟ୍ ଆଉଟ୍ କରିଦେଉଛନ୍ତି ସୋ ବହୁତ ଭଲ ଲାଗୁଛି ହେଲ୍ପ୍ଫୁଲ୍ ବହୁତ ହେଉଛି ହଁ ଆଜ୍ଞା ସେ ଇନ୍ଟେକ୍ସ୍ ଫ୍ୟାନ୍ କଥା କୁହନ୍ତୁନି ମାନେ ଗରମ ମାସରେ ତା'ର ମାନେ ଗୋଟେ କହନ୍ତିନି ଅପରିହାର୍ଯ୍ୟ ଅଙ୍ଗ ସେଇ ଭଳିଆ ଆସି କାମ କରୁଛି ଆଜ୍ଞା ହଁ ହଁ ବଢ଼ିଆ କମ୍ପାନୀ ଯାହା କୁହନ୍ତୁ କିନ୍ତୁ ଯାହା ଆପଣାମାନଙ୍କୁ ସବୁ ଧନ୍ୟବାଦ ଆପଣ ଗୋଟେ ଭଲ କମ୍ପାନୀକୁ ପ୍ରଡ୍ୟୁସ୍ କରୁଛନ୍ତି ଯେ ଲୋକମାନେ ଇଚ୍ଛା କରିବେ କି ନାଇଁ ସେଇଠୁ ଯାଇ ଆଣିବା ପାଇଁ ଆଜ୍ଞା ହଁ ହଁ ନା ନା ଆଜି ପର୍ଯ୍ୟନ୍ତ ତା'ର କୌଣସି ବି ଡିଫେକ୍ଟ ହୋଇନି ଆଜ୍ଞା ଆଜ୍ଞା ହଁ ହଁ ହଁ ଆପଣଙ୍କୁ ଧନ୍ୟବାଦ ଆଉ ଯଦି ବା ମୋ ରିଲେଟିଭ୍ର କି ମୋ ମାନେ ଘର ପାଖ ଇଏରୁ ଯଦି କିଏ ବି ପଚାରିବେ ତ ମୁଁ ସେଇଟା ସଜେସନ୍ ଦେବି କି ଆପଣଙ୍କ କମ୍ପାନୀରୁ ଯାଇ କିଣିବା ପାଇଁ ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ